ଆଗ କାଳରେ ଆମ ଓଡ଼ିଆକୁ ଲୋକମାନେ ବହୁତ ସମ୍ମାନ ଦେଉଥିଲେ ସବୁ ଜାଗାରେ ଓଡ଼ିଆର ସ୍ଥାନ ବହୁତ ଉପରେ ଥିଲା କିନ୍ତୁ ଯେବେଠୁ ଇଂଗ୍ଲିଶ୍ରେ ଲୋକମାନେ ଭାବିଲେଣି କି ହଁ ଇଂଗ୍ଲିଶ୍ରେ ଯୋଉମାନେ କହୁଛନ୍ତି ସେମାନେ ସବୁଠୁ ଉପରେ ସେମାନେ ବହୁତ ଶିକ୍ଷିତ ତ ଯୋଉମାନେ ଇଂଗ୍ଲିଶ୍ରେ ଭଲ ବକ୍ତା ଦେଉଛନ୍ତି ସେମାନଙ୍କୁ ଆଗ ଧାଡ଼ିରେ ବସାଯାଉଛି ତାକୁ ସମ୍ମାନ ଦିଆଯାଉଛି ଆଗରେ ବ ତାଙ୍କୁ ସବୁ ପ୍ରକାର ସମ୍ମାନ ଦିଆଯାଉଛି ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ରହିଛି ସେମାନେ ସବୁ ଜାଗାରେ ସେମାନେ ସମ୍ମାନ ପାଉଛନ୍ତି କିନ୍ତୁ ଯୋଉମାନେ ଓଡ଼ିଆରେ ରହିଛନ୍ତି ଓଡ଼ିଆରେ ଯେଉଁମାନେ ବି ପଣ୍ଡିତ ମଧ୍ୟ ଯେଉଁମାନେ ଓଡ଼ିଆରେ ସେମାନଙ୍କୁ ମଧ୍ୟ ସେତେ ପ୍ରକାର୍ ସେତେ ସମ୍ମାନ ମିଳୁନି କାହିଁକିନା ଯେହେତୁ ସେ ଓଡ଼ିଆ ତ ସମସ୍ତେ କହୁଛନ୍ତି ସେଥିପାଇଁ ଓଡ଼ିଆକୁ ସମ୍ମାନ ନାହିଁ ତ ଯେଉଁମାନେ ଇଂଗ୍ଲିଶ୍ରେ କଥାବାର୍ତ୍ତା କଲେ ସେମାନଙ୍କୁ ବହୁତ ସମ୍ମାନ ମିଳୁଛି ତ ଏଇ ଜିନିଷଟା ଏବେ ପରିବର୍ତ୍ତନ୍ ହେଇଗଲାଣି କିନ୍ତୁ ଆଗକାଳରେ ଓଡ଼ିଶାର ଓଡ଼ିଆରେ ଯେଉଁମାନେ କଥାବାର୍ତ୍ତା କହୁଥିଲେ ସେଆକୁ ସମସ୍ତଙ୍କୁ ସମ୍ମାନ ଦିଆ ଯାଉଥିଲା କିନ୍ତୁ କଥାବାର୍ତ୍ତା ସେସବୁ ଆଉ ନାହିଁ ତ ଲୋକମାନେ ଆଉ ବ ସେସବୁ ଜିନିଷକୁ ଭୁଲିଗଲେଣି ଯେ ଓଡ଼ିଆରେ ଆମ ମାତୃଭାଷାରେ ଯିଏ କହିଲା ତାକୁ ସମ୍ମାନ ନ ଦେଇକି ଯିଏ ବାହାରେ ଇଂଗ୍ଲିଶ୍ରେ କଥାବାର୍ତ୍ତା କଲା ତାକୁ ସମ୍ମାନ ଦେଉଛନ୍ତି ତ ଏଇ ଜିନିଷଟା ବର୍ତ୍ତମାନ୍ ଚେଞ୍ଜ୍ ହେଇଗଲାଣି ଏବେ ମୋତେ ଲାଗୁଛି ଏମିତି ବି ଟାଇମ୍ ଆସିବ ଯେ ଘରେ ଲୋକମାନେ ବୁଝିପାରିବେ ଯେ ଇଂଗ୍ଲିଶ୍କୁ ଛାଡ଼ିକି ଲୋକମାନେ ଓଡ଼ିଆକୁ ଆପଣେଇ ନେବେ